ଗ୍ରାମୀଣ ଲୋକମାନଙ୍କର ଜୀବନରେ ଯେଉଁ ଖେଳଟା ହେଇଥାଏ ଗାଁମାନଙ୍କରେ ଆମେ ବିଭିନ୍ନ ଲୋକ ଦେଖିବାକୁ ଆସନ୍ତି ଏବଂ ଆମର ଗାଁ ପିଲାମାନେ ସାଙ୍ଗ ସାଥି ଦଶ ବାର୍ ଜଣ୍ ମିଶିକରି ଆମେ ଆମର ପଡ଼ିଆ ଯେନ୍ଟା ଅଛେ କ୍ରିକେଟ ପଡ଼ିଆ କି ଫୁଟବଲ ପଡ଼ିଆରେ ଆମେ ଯେତେବେଲେ ସମସ୍ତେ ଏକାଠି ମିଶିକିରି ସାଙ୍ଗସାଥି ଖେଳ୍ବା ଲାଗି ଯାଇଷୁଁ ଆମକୁ ବହୁତ ବଢ଼ିଆ ଲାଗ୍ସି ଆର୍ ଲୋକମାନେ ସମସ୍ତେ ଦେଖ୍ବାର୍ ଲାଗି ବି ଆଇସନ୍ ଆର୍ ଦେଖ୍ବା ଲାଗି ବହୁତ୍ ବଢ଼ିଆ ଲାଗ୍ସି ଆର୍ ଜୀବନରେ ଆମର୍ ଏଇଟା ପରମ୍ପରା ଯେନ୍ଟା ଖେଳି ଆସୁଚନ୍ ଆଗୁରୁ ମାନେ ଆମର୍ ଏଟା ଖେଳଟା ବି ନାଇଁ ବୁଡ଼ାବାର୍ ଲାଗି ଆମେ ସବୁବେଳେ ପ୍ରୟାସ କରୁଚୁଁ ଆର୍ ଖେଳ୍ଲେ ବି ଭଲ୍ ଲାଗୁଚେ ଲୋକମାନେ ବି ତାଙ୍କର ଜୀବନରେ ଖୁସି ଅନୁଭବ କରୁଛନ୍ ଆମକୁ ବି ଖୁସି ଲାଗୁଚେ ପରମ୍ପରାଟା ବହୁତ ବଢ଼ିଆ ରହିଆସିଚେ ଆମେ ବି ଖେଳୁଚୁଁ ତାପରେ ଆମର୍ନୁ ଛୋଟ୍ ଛୋଟ୍ ପିଲାମାନେ ବି ମଧ୍ୟ ଖେଳୁଚନ୍ ଆର୍